ଆମ ଓଡ଼ିଶାରେ ପରିଦର୍ଶନ କରିବା ପାଇଁ ବିଭିନ୍ନ ଜାଗା ବି ମଧ୍ୟ ଅଛି ବହୁତ ପରିବହନ କରିବା ପାଇଁକା ବହୁତ ସ୍ଥାନ ବି ଅଛି ତ ଆପଣ ଯେକୌଣସି ସ୍ଥାନ ବି ଆସିପାରିବେ ମାନେ ବ୍ୟବହାର କରିବା ପାଇଁ ପର୍ଯ୍ୟଟନମାନଙ୍କ ପାଇଁ ଅନ୍ୟାନ୍ୟ ସ୍ଥାନ ଉପଲବ୍ଧ ଅଛି ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ବହୁତ ହୋଟେଲ୍ ଏବଂ ରେଷ୍ଟୁରାଣ୍ଟ୍ ବି ଅଛି ଏବଂ ସେଠିରେ ଉପଲବ୍ଧ ହେଉଥିବା ଅନୁମତି ଦିଆ ସବୁ ଖେଳର ଅନୁମତି ଅଛି ଯେପରିକି ସ୍ପ୍ଲିଟ୍ସ୍ ଡଙ୍ଗା କ୍ୟାମ୍ପିଂ ଆଣ୍ଡ୍ ହାଇକିଙ୍ଗ୍ ବି ଟ୍ରାକିଂ ବି ଟ୍ରେକିଂ ବି ଅଛି ତ ସେଥିରେ ବି ବହୁତ ମଜା ଆସିପାରେ ତ ସେଥିପାଇଁକା ପର୍ଯ୍ୟଟକମାନେ ବି ଆସନ୍ତି ତ ଡଙ୍ଗା ବି ହେଉଛି ଡଙ୍ଗାରେ ଆପଣ ବସିପାରିବେ ମାତ୍ର ପାଂଶଟି ମୁଦ୍ରା ଦେଇକି ବସିପାରିବେ ଏବଂ ଡଙ୍ଗାରେ ମଜା ବି ନେଇପାରିବେ ପାଣି ଭିତରେ ସମୁଦ୍ର ଭିତରେ ତ କ୍ୟାମ୍ପିଂ ଅଛି କ୍ୟାମ୍ପିଂ ଅଛି ଆମର ଜଙ୍ଗଲ ଅଛି ଏଠି ଜଙ୍ଗଲ ଅଞ୍ଚଳ ବି ଅଛି ତ ପ୍ରାୟ ଜଙ୍ଗଲ ଅଞ୍ଚରେ କ୍ୟାମ୍ପିଂ ବି ନେଇପାରିବେ ହାଇକିଂ ବି ନେଇପାରିବେ ଆଉ ପ୍ୟାରାସ୍ୟୁଟ୍ ନେଇକି ଗାଇଡ଼୍ ବି କରିପାରିବେ ଏବଂ ବହୁତ ବହୁତ ଅନ୍ୟାନ୍ୟ କ୍ରୀଡ଼ା ବି ଅଛି ଯାହାକି ଖେଳିପାରିବେ ଦୁଃସାହସିକ କ୍ରୀଡ଼ା ବି ଖେଳିପାରିବେ ତ ଆରମସେ ଖେଳିକି ବି ଆପଣ ଅନୁଭୂତି ଜିତିବାର ଅନୁଭୂତି ଏବଂ ମଜା ନେଇପାରିବେ ଯେକୌଣସି ପରିଦର୍ଶନରେ ଯେ ପର୍ଯ୍ୟଟକ ଆସନ୍ତୁ ତାଙ୍କ ପାଇଁ ସମସ୍ତ କାର୍ଯ୍ୟ ଏବଂ କ୍ରୀଡ଼ା ଦୁଃସାହସିକ କ୍ରୀଡ଼ା ଉପଲବ୍ଧ ଅଛି ଯଦି ଆସିବେ ବହୁତ ଖୁସି ବି ଲାଗିବ ଆମକୁ ଯିଏ କି ଆମକୁ ଆମର ଓଡ଼ିଶାର ଗୌରବ ଓଡ଼ିଶାର ବିଭିନ୍ନ ଜାଗାକୁ ଭ୍ରମଣ କରିବାକୁ ଆସିବେ ତ ବହୁତ ଖୁସି ବି ଲାଗିବ ତ ସେଇ ଅନୁସାରେ ଭଡ଼ା ବି ଅଛି ଭଡ଼ା ବି ଦିଅନ୍ତି କିଛି ଦୁଇ ହଜାର ଥାଇପାରେ ତିନି ହଜାର ଥାଇପାରେ ପ୍ରାୟ ଟ୍ରାକିଂର ପ୍ରାୟ ପାରାସୁଟ୍ କ୍ଳାଇମ୍ୱର ସବୁ ଥାଇପାରେ ତ ସବୁଥିରେ ଥାଇପାରେ ତ ଟ୍ରେନ୍ଟି କେତେ ହେବ ହୋଟେଲ୍ ଫୋଟେଲ୍ ସିଏତ ପଇସାରେ ଚାଲିବ ତ ସେଥିରେ କିଛି ଆବଶ୍ୟକତା ନାହିଁ ତ ସେଇଥିପାଇଁକା କୌଣସି କୌଣସି ବି ଅସୁବିଧା ନାହିଁ ଏଥିରେ ଦୟାକରି କେହି ବି ଆସିପାରିବେ କେହିବି ଦୁଃସାହାସିକ କ୍ରୀଡ଼ା ଖେଳିପାରିବେ ଯେ କୌଣସି ବି ପର୍ଯ୍ୟଟକ ହେଉ